ଆମେ ଘରର୍ ମହିଳାମାନେ ପହେଲା ଉଠ୍ସୁଁକି ଘର ଦୁଆର୍ ସଫା କରୁସୁଁ ଗିନା ଖୁରି ସବୁ ସଫା କରୁସୁଁ କପ୍ଡ଼ା ଲତା ନିଜର୍ ଘର ଦୁଆର୍ ପହେଲା ସଫା ହେଲେ ଯାଇ ପରିବେଶ୍ ସଫା କରିପାର୍ମା ସେଥିର୍ ଲାଗି ପହେଲା ନିଜେ ଘର୍ ଦୁଆର୍ ସଫା କରୁ ନିଜେ ଲେଟ୍ରିଙ୍ଗ୍ ବାଥ୍ରୁମ୍ ସବୁ ସଫା ରହେବାର୍ କଥା ତା'ପରେ ନାଲି ଯେହେତୁ ବ୍ଲିଚିଂ ପାଉଡ଼ର୍ ଦେଇକରି ଆମେ ସଫା ରଖବାର୍ କଥା ନିଜର୍ ଚୁଆଁ ଯେନ୍ ବାହାରୁଛୁଁ ସେନୁ ବ୍ଲିଚିଂ ପାଉଡ଼ର୍ ଦେଇକରି ସଫା କରବାର୍ କଥା ଆଉ ଆମେ ଏସ୍ ଏଚ୍ ଜି ଗ୍ରୁପ୍ର ମା'ମାନେ ଅଛୁଁ ଦଶ୍ଟା ମେମ୍ବର୍ ରାସ୍ତା କୋଡ଼୍ର ସଫା ସୁତର୍ କର୍ସୁଁବ୍ଲିଚିଂ ପାଉଡ଼ର୍ ଦେସୁଁ ବୋରିଙ୍ଗ୍କେ ଯାଏସୁଁ ସେନୁ ସଫା କର୍ସୁଁ ଆଉ ରୋଡ଼୍ ବି ବଣ୍ଢ ବୁଣ୍ଢା ଦେଇକରି ଆମେ ସଫା ସୁତ୍ରା କରୁସୁଁ ମା'ମାନେ ଯେହେତୁ ଅଛୁଁ ଆମେ ଏସ୍ ଏଚ୍ ଜି ଗ୍ରୁପ୍ର ସେଥିର୍ଲାଗି ଆମେ ଗାଁ ଗୁଇଁ ପଞ୍ଚାୟତ ରୋଡ଼୍ ଲେଟ୍ରିଙ୍ଗ୍ ବାଥ୍ରୁମ୍ ନିଜର୍ ନିଜର୍ ଲେଟ୍ରିଙ୍ଗ୍ ବାଥ୍ରୁମ୍ମାନ୍କୁ ଆମେ ସଫା କରସୁଁ ସେଥିର୍ ଲାଗି ଆମେ ମା'ମାନେ ପହେଲା ଆମେ ନିଜର୍ ଘର ଦୁଆର୍ ଭଲ୍ସେ ସଫା କର୍ସୁଁ ତା'ପରେ ଯାଇ ରୋଡ଼୍କେ ଯାଇକରି ସଫା ସୁତର୍ କର୍ସୁଁ ସଫା ସୁତର୍ ରହେବାର୍ ମତ୍ଲବ୍ କାଣା କି କେତେବେଳେ ଡେଙ୍ଗୁ ନାଇଁ ହୁଏ ମେଲେରିଆ ନାଇଁ ହୁଏ ନିଜର୍ ଦେହ ଭଲ ହେଇ ରହିବା ସବୁବେଲେ ସେଥିର୍ ଲାଗି ସଫାସୁତର୍ଟା ନିହାତି ଏ ବ୍ଲିଚିଂ ପାଉଡ଼ର୍ ପାଉଡ଼ର୍ ଚୁଆଁନୁ ଦେସୁଁ ନାଲିମାନ୍କୁ ଦେସୁଁ ନିଜର୍ ଲେଟ୍ରିଙ୍ଗ୍ନୁ ବାଥ୍ରୁମ୍ନୁ ଦେଇକରି ସଫା କର୍ସୁଁ ଆମେ